ମୁଁ କମ୍ପୁଟର ଶିଖିଛି କମ୍ପୁଟର କ୍ଲାସ୍କୁ ଯାଇକି ଶିଖିଛି ଆମର ଗୋଟିଏ କ୍ଲାସ୍ କ୍ଲାସେସ୍ ଗୋଟେ ଥିଲା କମ୍ପ୍ୟୁଟର କ୍ଲାସ୍ ସେଇ କମ୍ପ୍ୟୁଟର କ୍ଲାସ୍ ଯାଇକିରି ମୁଁ ପି ଜି ଏବଂ ଡି ସି ଏ କୋର୍ସ କରିଛି ଶିଖିଛି ଏବଂ କିବୋର୍ଡ଼ର ମାଉସ ଆଉ ମନିଟର ସି ପି ୟୁ ଏ ବିଷୟରେ ମୁଁ କିଛି କିଛି ଜିନିଷ ଜାଣିଛି ଏବଂ ସେଇ କମ୍ପୁଟର ଦୋକାନରୁ ମୁଁ ସାର୍ଟିଫିକେଟ ପ୍ରାପ୍ତ ବି ଆଉ କମ୍ପୁଟର ମୋତେ ବହୁତ ଭଲ ଲାଗେ ଏବଂ କମ୍ପୁଟରରେ ଅନ୍ଲାଇନ୍ରେ କାମ କରିବା ପାଇଁ ବହୁତ ଖୁସି ଲାଗେ ଆଉ ମୁଁ ବହୁତ ଜିନିଷ କରିଛିି ଆଉ ଶିଖିକିରି ବି କମ୍ପୁଟର କାମ କରିଥାଏ ଏବଂ ମୁଁ ସବୁବେଳେ କମ୍ପୁଟର କାମକୁ ମୁଁ ଖୁସି ଥାଏ ଏବଂ କମ୍ପୁଟର ଯୋଗୁଁ ଆମେ ଦେଶ ବିଦେଶର ପ୍ରତ୍ୟେକ ଜିନିଷ ଆମେ ନ୍ୟୁଜ୍ ସହିତ ଆମେ ଜାଣିପାରୁ କମ୍ପ୍ୟୁଟର ବହୁତ ଭଲ ଉପାୟ ଏବଂ ମାଧ୍ୟମ ବି ଆମେ ଏଇ କମ୍ପ୍ୟୁଟର ଯୋଗୁ ଆମେ ଆଜି ପ୍ରତ୍ୟେକ ଜିନିଷ ଶିଖିପାରୁଛୁ ଏବଂ ଜାଣିପାରୁଛୁ ଏବଂ କାମ ବି କରିପାରୁଛୁ ଏଣୁକରି କମ୍ପୁଟର ଏହି ଦୁନିଆଁରେ ଯେଉଁଟା ବି ଆମେ କହନ୍ତି ଯେ ଏ ଦୁନିଆଁ ହେଉଛି କମ୍ପୁଟର ଦୁନିଆଁ ଏକକ୍ଚୁଲି କମ୍ପ୍ୟୁଟର ଦୁନଆଁ ହିଁ